ଆଜ୍ଞା ମୋର ଯିବାର ଥିଲା କେଦାରନାଥ

ଆଜ୍ଞା ଆଜ୍ଞା ମୋର କାଲି ପ୍ଲାନ୍ ଅଛି ଯିବାର ଅଛି ଚାରିରୁ ପାଞ୍ଚ ଦିନରୁ ସାତ ଦିନ ଭିତରେ ସମୟ ଲାଗିପାରେ

ହଁ ସେ କେଦାରନାଥ ରୁଟ୍ରେ ସେ କେଦାରନାଥ ରୁଟ୍ରେ ଆମକୁ ଟୋଟାଲ୍ ଟ୍ରାଭେଲ୍ସ କରିବାର ଅଛି ଟୋଟାଲ୍ ଯେତେକ ସେଠି ପାଖାପାଖି ଧାମ ରହିଛି ଟ୍ରାଭେଲ୍ସ ଆମକୁ କରିବାର ଅଛି ଆମର ଗୋଟେ ବଡ଼ ଗାଡ଼ି ଦରକାର ଅଛି

ମେମ୍ବର୍ ଆମର ଛଅ ଜଣ

ଆପଣଙ୍କର କେତେ କ'ଣ ନେଉଛନ୍ତି ଆଜ୍ଞା ଆମର ଆମର ଯିବ ଏଠୁ ଭୁବନରୁ କେଦାରନାଥ ପ୍ଲାନିଂ ଆମର ଦିନ ନଅଟାରେ ଆପଣ ଆସିକି ପହଞ୍ଚିବେ ଆଜ୍ଞା ସେମିତି କିଛି ସାର୍ ଆମର କିଛି ହୋଇପାରିବ ନାହିଁ ଆପଣ ଆସିବେ ଆରାମ୍ସେ ଆମ ସାଙ୍ଗରେ ଯିବେ ଆମ ସାଙ୍ଗରେ ରହିବେ ଆମ ସାଙ୍ଗରେ ଖାଇବେ ଆମ ସାଙ୍ଗରେ ବୁଲିବେ ଆପଣଙ୍କର କେତେ କ'ଣ ଚାର୍ଜ୍ ନେଉଛନ୍ତି ଆମକୁ ଟିକିଏ କୁହନ୍ତୁ

ନାହିଁ ଆଜ୍ଞା

ଆପଣଙ୍କର କେତେ ରହୁଛି କିଲୋମିଟର୍ ପିଛା ରେଟ୍ ଆଜ୍ଞା ଆଉ ଆପଣଙ୍କ ଚାର୍ଜ୍ କେତେ ରହୁଛି ନାହିଁ ଆଜ୍ଞା ବେଟର୍ ହେବ ଆପଣ କିଲୋମିଟର୍ ହିସାବରେ ଗଲେ ଆମକୁ ସାଟିସ୍ଫାଏ ହୋଇପାରିବୁ

ଆଜ୍ଞା ଆପଣଙ୍କର ଗାଡ଼ିରେ କେତେଟା ଯେଉଁ ସିଟ୍ ଅଛି କିପରି ଅଛି ଆଜ୍ଞା ଆଜ୍ଞା

ପଛରେ ଚାରି ଜଣ ଠିକ୍ ଅଛି ଲଗେଜ୍ର ସୁବିଧା ଆଜ୍ଞା ଠିକ୍ ଅଛି ଆଜ୍ଞା ଆପଣ କାଲିଠୁ ଆମର ସାତ ଦିନ ପାଇଁ ବୁକିଂ ରହିଲା ଆଡ଼୍ଭାନ୍ସ ଆପଣଙ୍କୁ କେତେ ଦେବୁ ଟୋଲ୍ ଫ୍ରି ଡ୍ରାଇଭର୍ ଆପଣଙ୍କର ଆଜ୍ଞା ଷାଠିଏ ହଜାର ଠିକ୍ ଅଛି ଆଜ୍ଞା ଆପଣଙ୍କ ଆକାଉଣ୍ଟ୍ ନମ୍ବର୍ଟା ଆଜ୍ଞା ଆପଣଙ୍କ ଆକାଉଣ୍ଟ୍ ନମ୍ବର୍ଟା ଆମକୁ ସେଣ୍ଡ୍ କରିଦେବେ ଆମେ ଆପଣଙ୍କୁ ପଇସା ଦେଇଦେବୁ

ଆଜ୍ଞା ଥ୍ୟାଙ୍କ୍ ୟୁ

ଜିରୋ ଜିରୋ ଜିରୋ ଏସ୍ ବି ଆଇ ଏନ୍ ଜିରୋ ଜିରୋ

ଠିକ୍ ଅଛି ଆଜ୍ଞା ସାର୍ ଆପଣଙ୍କ ନମ୍ବର୍ ଆମେ ଲେଖିନେଲୁ ଆଉ ଆପଣଙ୍କୁ ଆମେ ସହଯୋଗ କରି ଆପଣଙ୍କ ସାଙ୍ଗରେ ଆମେ କଣ୍ଟାକ୍ଟ୍ କରି ଆପଣଙ୍କୁ ଆମେ ଜଣାଇଦେବୁ କେତେ ସମୟ ଭିତରେ ଆପଣଙ୍କୁ ଆଡ଼ଭାନ୍ସ୍ ଦେଲା ପରେ ଆମେ ଆପଣଙ୍କ ସାଙ୍ଗରେ ଆମେ କଥା ହେଇ ନେଇଯିବୁ ଠିକ୍ ଅଛି ଥ୍ୟାଙ୍କ୍ ୟୁ ସାର୍